ଲୋକେ କୁହନ୍ତି ଲେମ୍ବୁ ଗଛ ସେ ସ୍ତ୍ରୀ ଲୋକଟା ଛୁଇଁଲେ ମରିଯାଏ ଏ ଗୋଟେ ଅନ୍ଧବିଶ୍ୱାସ ସତରେ କ'ଣ ମରିଯାଏ ଦୋକାନୀଟି କୁହେ ସ୍ତ୍ରୀ ଲୋକ ଛୁଇଁଲେ ବେପାର ହୁଏନି ସେଇଟା ମିଛ କଥା